ମୋବାଇଲ୍ ଏବଂ ଟିଭି ଭଳି ଟେକ୍ନୋଲୋଜି ର ଅତ୍ୟଧିକ ବ୍ୟବହାର କରିବାଦ୍ୱାରା ଆଜିକାଲିର ଛାତ୍ର ସମାଜ ଉପରେ ଏବଂ ପିଲାମାନଙ୍କ ଉପରେ ଅତ୍ୟଧିକ କୁପ୍ରଭାବ ପଡ଼ୁଛି

ଯେଉଁଭଳି ଭାବରେ ଆମେ ଦେଖୁଛେ ଯେ ଆଜିକାଲି ଛୁଆମାନେ ନିଜର ପରିବାର ସହିତ କିମ୍ବା ସାହି ପଡ଼ିଶା ଲୋକଙ୍କ ସହିତ ଯେତିକି ମିଶିବାକୁ ଚାହୁଁ ନାହାନ୍ତି ସେତିକି ମୋବାଇଲ୍ରେ କିମ୍ବା ଟିଭିରେ ସେମାନେ ଭିଡ଼ିଓ କିମ୍ବା ଗେମ୍ ଖେଳିବାରେ ବ୍ୟସ୍ତ ରହିବା ଲିପ୍ତ ରହୁଛନ୍ତି ସେଇଭଳି ଭାବରେ ସେମାନେ ନିଜ ଖେଳ ପଡ଼ିଆକୁ ଯାଇ ନ ଖେଳି ସେହି ସମୟ ନିଜ ମୋବାଇଲ୍ରେ ବସି ଗେମ୍ ଖେଳିବାରେ ଅତିବାହିତ କରୁଛନ୍ତି ଯାହାଦ୍ୱାରା କି ସେମାନଙ୍କର ମାନସିକ ଉପରେ ତ ମାନସିକ ଅବସ୍ଥା ଉପରେ ତ ପ୍ରଭାବ ପଡ଼ୁଛି ତା ସହିତ ସେମାନଙ୍କ ଶାରୀରିକ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଉଛି